ହଁ ମୋର ଗୋଟିଏ ସ୍ମରଣୀୟ ଗୀତ ହେଉଛି ଜଣ ଗଣ ମଣ ଅଧିନାୟକ ଜୟ ହେ କାରଣ ଏହି ଗୀତଟି ଆମେ ସ୍କୁଲରେ ପାଠ ପଢ଼ୁଥିବା ସମୟର ଆଉ ବୋଲିଥିଲୁ ଯେଉଁ ଜନ ଗଣ ମନ ଅଧିନାୟକ ଏହି ଆମର ଅଗଷ୍ଟ ପନ୍ଦର ଦିନ ସେହିଦିନ ସେ ଗୀତଟି ବୋଲିବା ଦ୍ୱାରା ଆଉ ମୋ ବାପା ଶୁଣିକି ବହୁତ ଖୁସି ହୋଇଥିଲେ ତା'ଦେହରେ ମୁଁ ପୁରସ୍କୃତ ହୋଇଥିଲି ଆଉ ମୋ ବାପା ତ ଏବେ ନାହାନ୍ତି କିନ୍ତୁ ସେ ଗୀତଟି ମୁଁ ଯେତେବେଳେ ଶୁଣେ ମୋର ଏବେବି ମୋ ବାପାଙ୍କ କଥା ମନେ ପଡ଼ିଯାଏ